ହେଲୋ ହଁ ହଁ ଦିଦି କୁହନ୍ତୁ ହେଲୋ ହଁ ଯିବା ତ ମିଶିକି ଆଉ ଆମର ତୁମର ଆମର ମିଶିକି ଆଣିବା ହୋଲ୍ସେଲ୍ରୁ

ତୁମେ ତୁମେ କ'ଣ ଆଣିବ ଆଜ୍ଞା ହଁ ହଁ ହଁ ନାଇ ହୋଲ୍ସେଲ୍ର ତ ସବୁ ସବୁ ଦୋକାନ ପଡ଼ି ଥିବ ମିଳିବ

ହଉ ହଁ ମୋର ହଁ ହଁ ଯିବି ମୋର ବି ଭେରାଇଟି ହଁ ମୋର ବି ଭେରାଇଟି ଷ୍ଟୋର ଅଛି ମୋର ବି ସେଇ ପିଲାମାନଙ୍କର ଆଇଟମ୍ ସବୁ ସ୍କୁଲ୍ର ଏଇ ଖାତା ବହି ପତ୍ର ସବୁ ପେନ୍ସିଲ୍ ରବର କଟର ସବୁଥୁରୁ ବାର ବାରଟା ଉଠେଇ ଦେବି ଆଉ ମୋର ରାସନ୍ ଜିନିଷ ବି ଟିକେ ଆଣିବି ହୋଲ୍ସେଲ୍ରେ ମସଲା ମସିଲି ବି ସବୁ ପଡ଼େ ଗେଟ୍ ୱାନ୍ ବାଏ ୱାନ୍ ସବୁ ପଡ଼େ ନା ତ ସବୁ ଆଣିଲେ ହେରି ମୋ ପାଇଁ ସୁବିଧା ଆଉ ଦୋକାନ ଇଏ ନାଇ ଦୋକାନରେ ରଖିବି ଆଉ ମି ମିଶିକି ଯାଇକି

ହଁ ହଁ ହଁ ହୋଲ୍ସେଲ୍ ମୁଁ ତ ଦି ପଇସା ମିଳିବ ନା

ହଁ ହଁ

ହଁ ହଁ ହଁ ହଁ ସେମିତି କଲେ ମିଶିକି ଆଣିଲେ ଯିବା ହେରି ମିଶିକି ଆଣିବା ହେରି କିଛି ଜଣା ପଡ଼ିବନି ଏକୁଟିଆ ଗଲେ ବି ଭଲ ଲାଗିବନି ମିଶିକି ଗଲେ ହୋଲ୍ସେଲ୍ରୁ ଉଠେଇ ଦେଲେ ସବୁ ଆମ ପାଇଁ ଭଲ ପିଲାମାନଙ୍କ ପାଇଁ ବି ଭଲ ଡିଜାଇନ୍ ବି ଭଲ ଆସିଥିବ କ'ଣ କଣ ଦେଖିବାକୁ

ହଁ ହଁ ହଁ ମୁ ହଁ ମୋର ବି ସେଇ ସବୁ ଆଇଟମ୍ ଏଇ ମୋର ପିଲାଙ୍କର ଖାତା ପତ୍ର ରାସନ ଜିନିଷ ଆଉ ମସଲା ମସଲି ଏଇ ବାସନ ମଜା ସାବୁନ୍ ସ୍କଚ୍ ବ୍ରାଇଟ୍ ଏଇ ସବୁ ଆଉ ହଁ ହଁ ସବୁ ସେସବୁ ସହ ହଁ

ଏଇ ମାର୍କେଟ୍ ମାର୍କେଟ୍ ବିଜିନେସ୍ରେ ପଶି ହବନି ମାର୍କେଟ୍ରେ ଏବେ ହଁ ହଁ ତମେ ବି ବାହାର ମୁଁ ବି ବାହାରୁଛି ମିଶିକି ଯିବା ଆଉ ହଉ ହଉ ଠିକ୍ ଅଛି ହଁ